ହ୍ୟାଲୋ ହଁ ଆସିଲି ଆଉ ଏଇ ଲକ୍ଷ୍ମୀପୂଜା ପାଇଁ ଆଉ ଦୁଇ ଚାରିଦିନ ହେଲାଣି ଆଉ ଏଇ ଫ୍ଲାଇଟ୍ ଟିକେଟ୍ କାଟିଥିଲି ବାଙ୍ଗଲୋରରୁ ବାଙ୍ଗାଲୋରରୁ ଆସଥିଲି ମୁଇଁ ଆଗରୁ ଟିକେଟ କାଟିଥିଲି ତ ସେଥିପାଇଁ ତିନି ହଜାରରେ ହେଇଗଲା ଆଉ ଆଉ ତମ ଦୋକାନ ଫୋକାନ ଠିକ୍ ଚାଲିଛି ତମ ଦୋକାନ ଠିକ୍ ଚାଲିଛି ଅ ହଁ ଆଉ କେମିତି କେନ୍ତା ରେଟ୍ ଅଛି ଯେ ଅ ହ ହେଲେ ଆମ ସହିତ ଚାଲ ବାଙ୍ଗାଲୋର ଗୋଟେ ଦୋକାନ ଠିକ କରିଦେବି ସେଠି ରହିବ ଆଉ ଏଠି ବେପାର ଚାଲୁନି ହେଲେ ଆଉ ସେଠି ଆମର ଭଲ ଚାଲିଛି ହଁ ହେଲେ ଯିବା ସେଠି ଚାଲିବୁ ଦେଖିବି ଆଉ ଦେଖିଲେ ଯିବା ନେବି ତୁମକୁ ଆଉ ସେଠି ଭଲ ଚାଲିଛି ବରା ଦୋକାନ

ଆଉ ମୋତେ ପାର୍ସଲ କରିଦେବ ଏଠୁ ଆଉ ହଁ ହଁ କାଲି ପାଇଁ ପାର୍ସଲ କରିଦେବ ହଁ ହଁ କାଲି କୁଣିଆ ଆସିବେ ତ ହଁ ଯିବା କାଲି ପାଇଁ ପାର୍ସଲ ଟିକେ ରଖିଦେବ କୁଣିଆ ଆସିବେ ହଁ ଦଶଟା କେତେ ରଖିଦେବେ ଆଉ ଆଉ କେତେ ଟଙ୍କା ଲେଖା ଯେ ଅ ହଁ ହଁ ହଁ ଆମ ଏରିଆରେ ଭଲ ଚାଲିଛି ବାଙ୍ଗାଲୋରରେ ଏଠି ହଁ ଏଠି ଲୋକାଲ ତ ସେଥିପାଇଁ ଚାଲୁନଥିବ ବେଶୀ ଆଉ

ବାହାରକୁ ଯିବା ବାଙ୍ଗଲୋର

ହଁ ସେଠି ଯ ସେଠି ଯିବା ମୁଁ ଗୋଟେ ଦୋକାନ ବୁଝିଦେବେ ସେଠି ଦୋକାନ ଦେବ ଆଉ ହଁ ନାଇଁ ମୁଁ ସେଠି ଗୋଟେ ଠିକ କରିଦେବି ସେଠି ଠିକ କଲେ ସେଠି ଦୋକାନ ଦେଲେ ଭଲ ଚାଲିବ ଛୁଆ ପିଲାମାନଙ୍କୁ ପଢ଼େଇବା ପାଇଁ ବି ସୁବିଧା ହବ ଏଠି କିଛି ହେଉନି ବେପାର ଯାହା କରୁଥିବେ ତାହା ଖାଇ ଦେଉଥିବେ ବଳୁନଥିବ କିଛି ଯିବା ଆଉ ହଁ ହଁ